ହ୍ୟାଲୋ ଆପଣ ବିରଜା ରେଷ୍ଟୁରାଣ୍ଟରୁ କହୁଥିଲେ ମୁଁ ଆପଣଙ୍କର ଯେଉଁ ଅର୍ଡ଼ର କରିଥିଲେ ଯେଉଁଗୁଡ଼ିକ ସେଇଟା ମୁଁ ବାତିଲ୍ କରିବା ପାଇଁ ଚାହୁଁଛି କାରଣ ଆରଥର ଯେଉଁଟା ଆପଣ ଅର୍ଡ଼ର କରିଥିଲେ ସେଥିରେ ମୁଁ ମୁଁ ଉପକୃତ ନୁହେଁ ସେ ଖାଦ୍ୟ ଖାଇ ମୋତେ ଭଲ ଅନୁଭବ ଲାଗିଲାନାହିଁ ସେଥିପାଇଁ ମୁଁ ଏହିଥର ଖାଦ୍ୟଟାକୁ ବାତିଲ୍ କରିବା ପାଇଁ ଚାହୁଁଛି